ଆମ ସଂସ୍କୃତିରେ ପରିବାରର ପ୍ରାମୁଖ୍ୟ ଭୂମିକା ଥାଏ କିଛି କୌଣସି ଲିଙ୍ଗ ଭିତ୍ତିକ ମାନେ ତ୍ରୁଟି ନଥାଏ ସମସ୍ତଙ୍କୁ ମାନେ ପୁରୁଷ ଆଉ ନାରୀ ସମସ୍ତଙ୍କୁ ସମାନ ଅଧିକାର ଦିଆଯାଇଥାଏ କିପରି ପୁରୁଷର ଅଗ୍ରଗତି ହେଇପାରିବ ନାରୀର ମଧ୍ୟ ସେପରି ଅଗ୍ରଗତି ହୋଇଥିବ ସେଥିପାଇଁ ଆମର ପରିବାରରେ ବା ସଂସ୍କୃତିରେ ପ୍ରାଧାନ୍ୟ ଦିଆଯାଇଥାଏ